ଭାରତର ଅନେକ ସ୍ଥାନରେ ଝିଅମାନଙ୍କୁ ଝିଅମାନଙ୍କୁ ଶିକ୍ଷାର ପ୍ରୋତ୍ସାହନ କରିବା ପାଇଁ ସାଇକେଲ କିମ୍ବା ଲ୍ୟାପଟପ୍ ଭଳି ଯୋଜନା ରହିଛି କାରଣ ଯଦି ଗୋଟେ ଝିଅ ବାହାରୁ ଦୂର ବାଟରୁ ପାଠ ପଢ଼ିବା ପାଇଁ ଆସୁଛି ଯେହେତୁ ତା'ର ସାଇକେଲ ନାହିଁ ସିଏ ଏତେବାଟ କେମିତି ପାଠ ପଢ଼ିବା ପାଇଁ ଯିବ ସେଥିପାଇଁ ଘରଲୋକ ତାକୁ ଅଧା ପାଠରେ ମଧ୍ୟ ପାଠପଢ଼ା ବନ୍ଦ କରିଦିଅନ୍ତି ଯେହେତୁ ବଡ଼ ପିଲା ଦୂରବାଟ ଗଲେ ଚାଲି ଚାଲି ଗଲେ କାଳେ ଅସୁବିଧାରେ ପଡ଼ିବ ସେଥିପାଇଁ ତା'ର ପାଠପଢ଼ିବା ବନ୍ଦ ହେଇଯାଏ ଧର ଲ୍ୟାପଟପ୍ ଲ୍ୟାପଟପ୍ ଦ୍ୱାରା ଭଲ ସବୁ ଦେଶ ବିଦେଶର ଖବର ସବୁ ପିଲାମାନେ ଜାଣିପାରୁଛନ୍ତି ଭଲ ବେଷ୍ଟ ଟେଣ୍ଟ ପିଲା ଭଲ ଯିଏ ପାଠ ପଢ଼ୁଛି ସେମାନଙ୍କୁ ସରକାର ଅନେକପ୍ରକାର ସୁବିଧା ଦେଉଛି ସାଇକେଲ ଦେଉଛି ଲ୍ୟାପଟପ୍ ଦେଉଛି ଧର ମଧ୍ୟାହ୍ନ ଭୋଜନ ମଧ୍ୟ ଦେଉଛି ତା'ପରେ ପିଲା ଧର ଗରିବ ପିଲାଟେ ପାଠ ପଢ଼ିପାରୁନି ତା'ର ତା'ପାଖେ ପଇସା ନାହିଁ କିନ୍ତୁ ସେ ଭଲ ପାଠ ପଢ଼ୁଛି କିନ୍ତୁ ତା'ପାଖେ ପାଠ ପଢ଼ିବା ପାଇଁ ପଇସା ନାହିଁ ଆଉ ସେଥିପାଇଁ ମାନେ ଗଭର୍ନମେଣ୍ଟ ସରକାର ତାଙ୍କୁ ଲ୍ୟାପଟପ୍ର ସୁବିଧା କରିଛନ୍ତି ଯାହାଫଳରେ ଲ୍ୟାପଟପ୍ ଦେଖିବା ଦ୍ୱାରା ସେ ସବୁପ୍ରକାର ପାଠ ଜାଣିପାରିବ ସବୁ ଦେଶ ବିଦେଶ ବିଷୟରେ ଜାଣିପାରିବ ଯାହାଫଳରେ ସେ ଲ୍ୟାପଟପ୍ ସାହାଯ୍ୟରେ ପଢ଼ି ଓଡ଼ିଶା ଟପର୍ ମଧ୍ୟ ହେଇପାରିବ ସେଥିପାଇଁ ସରକାର ସାଇକେଲ ଆଉ ଲ୍ୟାପଟପ୍ ଭଳି ସୁବିଧା ଦେଇଛନ୍ତି ଧର ଗରିବପିଲାଟେ ସ୍କୁଲ ଆସୁଛି ଖାଇବା ପାଇଁ କିଛିନାହିଁ ସେଥିପାଇଁ ମଧ୍ୟାହ୍ନ ଭୋଜନର ମଧ୍ୟ ସୁବିଧା କରିଛନ୍ତି ସରକାର ଯାହାଫଳରେ ମଧ୍ୟାହ୍ନ ଭୋଜନ ପିଲାମାନେ ମଧ୍ୟ ଖାଇପାରିବେ ଆଜିକାଲି ତ ସରକାର ବହୁତ ଯୋଜନାମାନ ସବୁ କରୁଛନ୍ତି ଝିଅମାନଙ୍କୁ ସ୍କୁଲ ପ୍ୟାଣ୍ଟ ସାର୍ଟ ମଧ୍ୟ ଦେଉଛନ୍ତି ଖାଇବା ଖାଇବା ମଧ୍ୟାହ୍ନ ଭୋଜନରେ ଖାଇବା ଦେଉଛନ୍ତି ବହି ଖାତା ଯୋଗାଇ ଦେଉଛନ୍ତି ବ୍ୟାଗ୍ ମଧ୍ୟ ଦେଉଛନ୍ତି ଯାହାଫଳରେ ପିଲା ଖୁସି ହୋଇ ପାଠ ପଢ଼ିବାପାଇଁ ଆସିବ ଘରର କୌଣସି ଅସୁବିଧାକୁ ନ ମାନି ପାଠପଢ଼ି ନିଜର ଉନ୍ନତି କରିପାରିବ ସେଥିପାଇଁକା ଆଜିକାଲି ସରକାର ପିଲା ଝିଅମାନଙ୍କ ପାଇଁ ସାଇକେଲ ଲ୍ୟାପଟପ୍ ଭଳି ଯୋଜନାମାନ ଆରମ୍ଭ କରିଛନ୍ତି